ଆମ ବଗିଚାରେ ଗଛ ଲଗାଇବା ପାଇଁ ମୁଁ ମାଲକାନଗିରିରୁ ବଗିଚା ପାଇଁ ଚାରା ଆଣି ଆଣୁଛି ଯେଉଁ ଯେଉଁଥିରେ କିି ବହୁତ ସୁନ୍ଦର ସୁନ୍ଦର ଚାରା ମିଳୁଛି ମାଲକାନଗିରି ଟିକେ ଦୂର ହୋଇଯାଉଛି କିନ୍ତୁ ସେଇଠି ଯାଇକି ଯଦି ଚାରା ଅଣାଯାଏ ତାହେଲେ ଆମକୁ ଡିସ୍କାଉଣ୍ଟ ବି ମିଳିଥାଏ ସେଇଥିପାଇଁ ମୁଁ ମାଲକାନାଗିରି ଯାଇକି ଚାରା ଆଣୁଛି ଯେଉଁଥିରେ କିି ବହୁତ ସୁନ୍ଦର ସୁନ୍ଦର ଚାରାଗୁଡ଼ିକ ମିଳିଯାଉଛି ଦେଖିବାକୁ ବି ବହୁତ ସୁନ୍ଦର ଆଉ ରେଟ୍ ବି ବହୁତ କମ୍ ନେଉଛନ୍ତି ସେଇଥିପାଇଁ ମୁଁ ଆମ ପାଖ ମାଲକାନାଗିରିରେ ଯାଇକି ମୁଁ ଚାରା କିଣିକି ଆଣୁଛି ଯେଉଁଥିରେ କିି ମୋର ଡିସକାଉଣ୍ଟ ବି ହୋଇଯାଉଛି